ହ୍ୟାଲୋ ଆପଣ ଓଲା କ୍ୟାବ୍ରୁ କହୁଛନ୍ତି ଆଜ୍ଞା ମୁଁ ଓଲା କ୍ୟାବ୍ରୁ କହୁଛି ସାର୍ ମୋର ଗୋଟେ ଭଡ଼ା ଅଛି ଯିବେକି ଆଜ୍ଞା ଯିବି କେଉଁ ଜାଗାକୁ ଯିବେ ସାର୍ ମୁଁ ସମ୍ବଲପୁରରେ ମୋ ବାପା ମା' ରୁହନ୍ତି ଏବଂ ମୋ ଭାଇ ବି ରୁହନ୍ତି ସେମାନେ ଆମ ଘରକୁ ଆସିବେ ଆମ ଘର ସାର୍ ପୁରୀ ଆପଣ ସେମାନଙ୍କୁ ସମ୍ବଲପୁରରୁ ପୁରୀ ଆଣିପାରିବେକି ଆଜ୍ଞା ଆଣିପାରିବି ଆପଣଙ୍କର ଭଡ଼ା ସାର୍ କେତେ ରହୁଛି ସମ୍ବଲପୁରରୁ ପୁରୀ ଭଡ଼ା ଏମିତି ପାଞ୍ଚହଜାର ଭଳିଆ ରହୁଛି ଆମର ଆପଣ ସର୍ଟକର୍ଟ ରାସ୍ତାରେ ଏଁ ତାଙ୍କୁ ଆଣିକି ଆସିପାରିବେ ସୁରକ୍ଷିତ ଭାବରେ ଘରେ ପହଞ୍ଚେଇ ପାରିବେ ଆଜ୍ଞା ସର୍ଟକର୍ଟ ବାଟରେ ଆଣିକରି ଆପଣଙ୍କ ଘରେ ସୁରକ୍ଷିତ ଭାବରେ ପହଞ୍ଚାଇବି ହେଉ ଠିକ ଅଛି ଧନ୍ୟବାଦ ସାର୍ ଟିକିଏ ସୁରକ୍ଷିତ ଭାବରେ ଆମର ଉଁ ବାପା ମା'ଙ୍କୁ ନେଇକି ଆସନ୍ତୁ ଆଜ୍ଞା ସାର୍ ମୁଁ ଆପଣଙ୍କୁ ମୁଁ ଘରେ ପହଞ୍ଚେଇଦେବି ବାପା ମା'ଙ୍କୁ